ଆମ ଜିଲ୍ଲାରେ ସାଧାରଣତଃ ଦୁଇଟି ପର୍ବକୁ ପାଳନ କରିଥାନ୍ତି ପ୍ରଥମଟି କୁମାର ପୂର୍ଣ୍ଣିମା ଦ୍ଵିତୀୟଟି ରଜ କୁମାର ପୂର୍ଣ୍ଣିମା ହେଉଛି କୁମାରୀ ମାନଙ୍କର ଏକ ଶ୍ରେଷ୍ଠ ପର୍ବ ଏହି ପର୍ବରେ ସେମାନେ ସକାଳୁ ଠାକୁରଙ୍କୁ ପୂଜା କରନ୍ତି ଦିନସାରା ଉପବାସ ରୁହନ୍ତି ରାତିରେ ଚାନ୍ଦ ଦେଖିଲା ପରେ ଖାଆନ୍ତି ସେମାନେ ସେଦିନ ଟିକେ ବହୁ ଧୁମଧାମରେ ପାଳନ କରିଥାନ୍ତି ନାଚ କୁଦ କରିଥାନ୍ତି ଘରକୁ କୁଣିଆ ମୈତ୍ର ମଧ୍ୟ ଆସିଥାନ୍ତି ରଜ ସେହିଭଳି ଚାରି ଦିନ ପାଳନ କରାଯାଏ ପ୍ରଥମ ପହିଲି ରଜ ଦ୍ଵିତୀୟ ରଜ ସଂକ୍ରାନ୍ତି ତୃତୀୟ ଭୂମି ଦହନ ଚତୁର୍ଥ ଶେଷ ରଜ ଏହି ରଜରେ ସବୁ ଝିଅମାନେ ଦୋଳି ଖେଳନ୍ତି ପାନ ଖାଇଥାନ୍ତି